ହଁ ଭାଇ କୁହନ୍ତୁ ଆପଣ ଏହି ଆମ ବର୍ଷା ଦିନିଆ ଧାନ କରିଥିଲେ ନା ଶୀତ ଦିନିଆ ଧାନ ଆଜ୍ଞା ଆପଣ କ'ଣ ହେଉଛି ପୋକ ଆଜ୍ଞା ଧାନ ତ ଆମର ବେଶି ଯାଛିଚି ଗ୍ରୋମର୍ ପଟାସ୍ ଯାଉଛି ତା'ପରେ ଆଉ କାଣ୍ଡବିନ୍ଧା ଯେଉଁ ପୋକୋ ମରିବା ପାଇଁ ତା'ର ଯାଉଛି ଆମର ସିସୁ ସୋଡ଼ିୟମ୍ ଫୋଡ଼ିୟମ୍ ଏଗୁଡ଼ା ସବୁ ଲେ ଯାଉଛି ଧାନର ଆପଣଙ୍କର ପୋକ ଅନୁସାରେ ଯାଉ ମାନେ ଯେଉଁ ରୋଗଟା ହେଇଛି ଗଛକୁ ସେହି ଅନୁସାରେ ସବୁ ତା'ର ଆସୁଛି ପଚାଶ ଏମ୍ ଏଲ୍ ବାଲା ଆସୁଛି ଶହେ ଏମ୍ ଏଲ୍ ବାଲା ଆସୁଛି ଦୁଇଶହ ଏମ୍ ଏଲ୍ ଅଢେଇଶ ଏମ୍ ଏଲ୍ ପଚାଶ ଏମ୍ଏଲ୍ଟା ଆପଣଙ୍କ ରହିଯାଉଛି ସତୁରୀ ଶହେଟା ପଡ଼ିଯାଉଛି ଆପଣଙ୍କର ଶହେ କୋଡ଼ିଏ ଦୁଇଶହଟା ପଡ଼ି ଦୁଇଶହଟା ପଡ଼ିଯାଉଛି ଶହେଅଶି ଅଢ଼େଇଶଟା ପଡ଼ିଯିବ ଆପଣଙ୍କୁ ସେହି ଦୁଇଶହ ଦଶ କୋଡ଼ିଏ ଭଳିଆ ଆଉ ଆପଣଙ୍କ ବିଲ ସାଇଜ୍ କେତେ ଦେଢ଼ ଏକର ଦେଢ଼ ଏକର ହେଲେ ଆପଣ କୁହନ୍ତୁ କୁହନ୍ତୁ ପ୍ରାୟ ଦେଢ଼ ଏକର ହେଲେ ଆପଣଙ୍କର ଲାଗିଯିବ ସେହି ଅଢ଼େଇଶହ ତିନଶହ ଭଳିଆ ଆପଣଙ୍କ ଲାଗିଯିବ ଆପଣ ଗୋଟେ ଅଢ଼େଇଶହକିଆ ଗୋଟେ ପଚାଶ କିଆ ନେଇଗଲେ ହେଇଯିବ

ପଚାଶଟା ସତୁରୀ ଟଙ୍କା ଆଉ ଅଢ଼େଇଶହକିଆଟା ଆପଣଙ୍କୁ ପଡ଼ିଯିବ ଦୁଇଶହ କୋଡ଼ିଏ ଟଙ୍କା ଆଉ ଆଜ୍ଞା ଆପଣଙ୍କ ଖାଲି ଧାନ ନା ଆଉ କ'ଣ ଚାଷ କରିଛନ୍ତି ଆଉ ନେଉ ନାହାନ୍ତି ଭେଣ୍ଡି ପାଇଁ ଆସିଛି ଭଲ ଔଷଧ ଆସି

ଭେଣ୍ଡିରେ ରହୁଛି ଆପଣଙ୍କର ସେହି ପଡ଼ିଯାଉଛି ସେହି ଯେଉଁ ଫଳ ହେଉନି ତା'ପରେ ପତ୍ର ସବୁ ମରିଯାଉଛି ତାପାଇଁ ରହିଯାଉଛି ଆମର ଔଷଧଟା ପଡ଼ିଯାଉଛି ଆପଣଙ୍କର ସେହି ଅଶୀ ଟଙ୍କା ଭିତରେ ପଡ଼ିଯିବ ଆଉ

ଆପଣ ସେ ପ ଯେଉଁ ପକାଇବେ ଧାନ ଇଏରେ ପ୍ରଚୁର ପାଣି ଦେବା ଦରକାର ଆଜ୍ଞା ସବୁ ରହୁଛି ତ ଆପଣ ଯାହା ନେଇପାରିବେ ଯାହା ରହିବ ଆଉ ଆମର ଦୋକାନଟା ହେଉଛି ସେହି ଦୋଳଗିରି ଛକ ଆଉ ହଉ ଆପଣ ଆସନ୍ତୁ କାଲି ତା'ହେଲେ ନେଇ ଯାଆନ୍ତୁ ଆଉ